ମୁଁ କହୁଥିଲି କି ଏଇଟା ମିଠା ଦୋକାନକୁ ଲାଗିଛି ତ ମୁଁ କହିଲି ଏଇଟା ମିଠା ଦୋକାନକୁ ଲାଗିଛି ତ କହୁଥିଲି ଆମର କାଳୀପୂଜା ଅଛି କାଳୀପୂଜାରେ ଆମ ଘରକୁ ବନ୍ଧୁବାନ୍ଧବ ଆସିବେ ବହୁତ ଲୋକ ଆସିବେ ତ ଆମର ଟିକିଏ ମିଠା ଦରକାର ଥିଲା ଭଲ କ୍ୱାଲିଟିର ମିଠା ଦରକାର ଥିଲା ତ କହୁଥିଲି ଆମେ ତମ ଦୋକାନରୁ ମିଠା ଅର୍ଡ଼ର କରିବୁ ତ ଟିକିଏ କୁହନ୍ତୁ କ'ଣ କ'ଣ ମିଠା ଅଛି କେତେ ଟଙ୍କା କ'ଣ ଶୁଣିଛି

ଆମର କହୁଥିଲି କି ଆମର ରସଗୋଲା ଦରକାର ଥିଲା ଦଶ କେଜି ପୁରା ଭଲ ଛେନାରେ ହେଇଥିବ ରସଗୋଲା ଆଉ ଅଲଗା ମିଠା ସବୁ କଣ ରାବିଡ଼ି ଫାବିଡ଼ି ସବୁ ଅଛି ଆପଣଙ୍କ ଦୋକାନରେ ସବୁ ଜିନିଷ ମାନେ ଦୁଇ ତିନି ପ୍ରକାରର ଭଲ ଭଲ ମିଠା ଆଉ ଟିକିଏ ଯେଉଁ ଲଡ଼ୁ ଯେଉଁ ଛୋଟ ଲଡ଼ୁ ଆସେ ସେଇ ଲଡ଼ୁ ଦରକାର ଥିଲା ଅଛି ଆପଣଙ୍କ ଦୋକାନରେ ସେ ଯେଉଁ ଲଡ଼ୁ ବୁନ୍ଦି ଆମର ଯେଉଁ ଛୋଟ ଛୋଟ ବୁନ୍ଦିର ଯେଉଁ ଲଡ଼ୁ ଆସେନି ସେଇ ଲଡ଼ୁରୁ ପାଞ୍ଚ କେଜି ଦରକାର ଥିଲା ଆଉ ରସଗୋଲାରୁ ଦଶ କେଜି ଦରକାର ଥିଲା ଆଉକୁ ମାନେ କମ୍ ହେବନି ରସଗୋଲାର ଟିକିଏ କମ ହେବନି ନା ଏତିକି ଆମେ ତ ମାନେ ନେଉ ସବୁବେଳେ ଆପଣଙ୍କ ଦୋକାନରୁ ଜାଣିଥିବେ ଆପଣ ଭଲ ଦୋକାନ ମିଠା ବି ବହୁତ ଭଲ ଆପଣଙ୍କର ଏତିକି ନା ଆଉ ଟିକିଏ କମ୍ ହେଇପାରିବ ଆପଣ କୁହନ୍ତୁ ଆଉ ଆମର ଟିକିଏ ମିଠାଟା କାଲି ଦରକାର ଥିଲା ଆମର ବାରଟା ବେଳେ ଟିକିଏ ଆଣିକି ଯଦି ଦେବ ଦିନରେ ତା'ହାଲେ ଟିକିଏ ଭଲ ହୁଅନ୍ତା ଜଲଦି ଆପଣ ଦେଇପାରିବେ ତ ଡେଲିଭରି ଚାର୍ଜ ଶହେ ଟଙ୍କା ରଖୁଛନ୍ତି ଆପଣ ହଁ ହଉ ଠିକ୍ ଅଛି ଆପଣଙ୍କ ପିଲା ଆସନ୍ତୁ ଦେବି ଆଉ ଦେବି ଆପଣଙ୍କ ପିଲାଙ୍କୁ ଦେଇଦେବି ଆସନ୍ତୁ ସିଏ